ଆଚ୍ଛା ମନୋଜ ବାବୁ କହୁଥିଲେ କି ଆମାଜନ୍ରୁ କହୁଛନ୍ତି ତ ଆଚ୍ଛା ମୋତେ ଗୋଟେ ରିହାତି ଡିଷ୍ଟାଣ୍ଟ ଡିସକାଉଣ୍ଟ କୁପନ୍ ଥିଲା ଗତଥର ମୁଁ ପାଇଥିଲି ଏଥରକ ମୋତେ ଆଡ଼ ହେଇପାରିବ ଏଥରକି ଏଥରକ ଅର୍ଡ଼ର ଆଡ଼୍ ହେଲେ ମୁଁ କ୍ୟାସ୍ ଅନ୍ ଡେଲିଭରି ଦେବି ତେଣୁ ଆପଣ ଏଇଥିରେ ଆଡ଼ କରିଦେବେ ମୋତେ ନହେଲେ ଡିସକାଉଣ୍ଟ କରିକିରି ପଇସା ରିଟର୍ଣ୍ଣ କରିଦେବେ ଆଉ ସେ କ୍ୟାସ୍ ଅନ୍ ଡେଲିଭରି ଭିତରେ ଆଉ ଆଜ୍ଞା ଆଜ୍ଞା ଯେହେତୁ ମୋତେ ଗୋଟା ମିଳିଥିଲା ଡିସକାଉଣ୍ଟ କୁପନ ମୁଁ ନେକ୍ସଟ ଥର ଜିନିଷ ପାଇଁ କିଣିବାକୁ ଚାହୁଁଛି ମୋ ଡିସକାଉଣ୍ଟ କୁପନ୍ଟା ନେକ୍ସଟ ଥରରେ ହେଇଯିବ ଆଉ